ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ କୃଷି ବିଭାଗର ଜଣେ ଅଫିସରଙ୍କ ପାଖରୁ ପରାମର୍ଶ ନେଇଥିଲି ସେ କହିଥିଲେ ଯେ ଯେତେବେଳେ ଗଛରେ ପୋକ ଲାଗିବ ସେତେବେଳେ ସେ କିଛି ଔଷଧ କହିଥିଲେ ଯାହାକୁ ମୁଁ ପାଣିରେ ମିଶେଇ ସିଞ୍ଚନ କରିବା ଦ୍ଵାରା ଗଛରୁ ପୋକ ଛାଡ଼ିଯାଇଥିଲେ ଆଉ ଯେତେବେଳେ ଗଛ ଲଗାଉଛନ୍ତି ତା ପୂର୍ବରୁ ମାଟିକୁ ଠିକ ଭାବରେ ହାଣି ମାଟିକୁ ଠିକ ଭାବରେ ଗୁଣ୍ଡ କରି ସେଥିରେ ଗୋବର ଖତ କିମ୍ବା କମ୍ପୋଷ୍ଟ ପାଉଁଶକୁ ଭଲ ଭାବରେ ମିଶାଇ ମାଟିକୁ ହାଣି ତା'ପରେ ଗଛ ଲଗାଇବେ ଆଉ ଗଛକୁ ଛାଡ଼ି ଛାଡ଼ି ଲଗାଇବା ପାଇଁ ସେ ବି ପରାମର୍ଶ ଦେଇଥିଲେ ଗଛକୁ ଛାଡ଼ି ଛାଡ଼ି ଲଗାଇବା ଦ୍ଵାରା ସେ କହିଥିଲେ ଗଛର ପତ୍ରକୁ ଠିକ ଭାବରେ ବଢ଼ିବାରେ ସାହାଯ୍ୟ କରିବ ଯାହାଦ୍ଵାରା ଗଛଟି ଭଲ ଫଳ ଦେବ ମାଟିରେ ଠିକ ଭାବରେ ପାଣି ଦିଆଯିବା ଉଚିତ ଯେମିତିକି ଶୀତ ଦିନରେ ଦିନକୁ ଥରଟେ ପାଣି ଦିଆଯିବ ଉଚିତ ଆଉ ଖରା ଦିନରେ ଦିନକୁ ଦୁଇରୁ ତିନି ଥର ପାଣି ଦିଆଯିବା ଉଚିତ ଯାହାଦ୍ଵାରା ଭଲ ଗଛ ଭଲଭାବରେ ବଢ଼ିବ ଏବଂ ଭଲ ବି ଫଳ ଦେବ ଆଉ ମୋ ବାପା ବି ମୋତେ ପରାମର୍ଶ ଦିଅନ୍ତି ଗଛରେ ଯଦି ପୋକ ଲାଗିଥାଏ ଗଛରେ ପାଉଁଶ ପକାଇବା ଦ୍ଵାରା ପୋକ ମରିଯାଆନ୍ତି ଆଉ ବାପା ବି ଗଛ ଲଗାଇବାକୁ ଜିଦ୍ଦି କରନ୍ତି ବାପା ଯେତେବେଳେ ଗଛ ଲଗାଇବା ପାଇଁ କୁହନ୍ତି ମୋତେ ସେତେବେଳେ କୁହନ୍ତି କି ଯଦି ଗଛରେ ପିମ୍ପୁଡ଼ି ହୁଏ ତ ଗଛରେ ପିମ୍ପୁଡ଼ି ହେବା ସମୟରେ ଗାମାକ୍ସିନ ପକାଇବାକୁ ବାପା ସବୁବେଳେ କଦଳୀ ଗଛ ଲଗେଇବା ପାଇଁ ପରାମର୍ଶ ଦିଅନ୍ତି ଯେମିତିକି କଦଳୀର ଚାରି ପାଖକୁ ବୁନ୍ଦା କରି ସେଥିରେ ସାର କିଛି ପକାଇବାକୁ କହିଥାନ୍ତି ଲେମ୍ବୁ ଗଛରେ ସବୁବେଳେ ପାଣି ଦେବା ପାଇଁ କୁହନ୍ତି ଲେମ୍ବୁ ଗଛରେ ସବୁବେଳେ ଅଧିକା ପାଣି ଦେଲେ ଯେମିତିକି ଲେମ୍ବୁ ଗଛରେ ଫୁଲ ନ ଝଡ଼ିବ ସେଥିପାଇଁ କହିଥାନ୍ତି